ପାଣିରେ ପହଁରିବା ସମୟରେ ଆମେ ସୁରକ୍ଷିତ୍ ରହିବା ଦରକାର ଆଉ ବେଶୀ ସତର୍କ ହେବା ଦରକାର୍ ଯାହାକି ଖସଡ଼ା ଖସଡ଼ା ପଥରରେ ମୁଣ୍ଡ ବାଜିଲେ କ୍ଷତି ହୋଇପାରେ ପାଣିରେ ପାଣି ଭିତରେ ପହଁରିବା ସମୟରେ ସତର୍କ ରହିବା ଆବଶ୍ୟକ ପାଣି ଭିତ୍ରେ ଯଦି ବି ବଡ଼୍ ବଡ଼୍ ପଥର୍ ମାନେ ଥିଲେ ଗୁଡ଼େ ଗୁଡ଼େ ହାତେ ବାଜିଗଲେ ଆମର୍ ଜୀବନ୍ ବି ଯାଇପାରେ ପାଣିର ଆରୁ ପାଣି ସମୁଦ୍ର ପାଣି ଦୃଢ଼ ପ୍ରଭାବ ବି ପଡ଼୍ବା ଯଦି ବି ଢ଼େଉ ଆସିକରି ହେଟା ବି କରିପାରେ ସେଟା ବି ଜୀବନ୍ ଉପ୍ରେ ବିପଦ୍ ହେଇ ହେଇପାରେ ସେଥିର୍କା'ଯେ ଯେତେବେଲେ ବି ପାଣିରେ ପହଁରି ପହଁରିବା ସମୟରେ ଆମେ ବହୁତ୍ ସତର୍କ ହେବା ଦରକାର୍